ମୋର ପ୍ରିୟ ଗାୟକ ହେଉଛନ୍ତି ପୁରୁଷ ହିସାବରେ ହ୍ୟୁମାନ ସାଗର ଏବଂ ମହିଳା ହିସାବରେ ଅସୀମା ପଣ୍ଡା ଏବଂ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ପ୍ରେମାନନ୍ଦ ସେମାନେ ହେଉଛନ୍ତି ସେମାନଙ୍କର ଗାଇବା ଶୈଳୀ ଟି ସେ ଯେତେ ଉଚ୍ଚା ଭଏସ୍ ହେଉ ଯେତେ ଉଚ୍ଚା ଟୋନ୍ ହେଉ ମଧ୍ୟ ସେମାନେ ସେଇ ହିସାବରେ ଗାଇପାରିବେ ତାଙ୍କର ସେ ଟେଲେଣ୍ଟ୍ ଅଛି ସେ କୌଣସି ଯେକୌଣସି ଗୀତକୁ ସେ ଆଉ ଅନ୍ୟ କଳାକାରମାନେ ଗାୟକମାନେ ଗାଇପାରିବେ ନାହିଁ ସେମାନେ ସେଇ ଗୀତକୁ ଅତି ସହଜରେ ଗାଇବାକୁ ଚେଷ୍ଟା କରିଥାନ୍ତି ଏବଂ ସେମ୍ରେ ସକ୍ସେସ୍ ମଧ୍ୟ ହୋଇଥାନ୍ତି ଏବଂ ପ୍ରେମାନନ୍ଦ ହେଉଛନ୍ତି ଏମିତି ଏକ ସଙ୍ଗୀତ ନିର୍ଦ୍ଦେଶକ ଯେମିତି କୌଣସି ଶବ୍ଦ ନାହିଁ ସେଇ ଶବ୍ଦକୁ ନେଇକି ଗୀତ କରିନାହିଁ ସବୁ ଯେକୌଣସି ଶବ୍ଦ ୱାନ୍ ମିନିଟ୍ ଗୋଟେ ମିନିଟ୍ରେ ମଧ୍ୟ ସେ ଗୀତ ତିଆରି କରିପାରିବେ ତାଙ୍କର ଗୀତ ତିଆରି କରିବା ମଧ୍ୟରେ ସବୁ ଶବ୍ଦର କିଛି ଅଶ୍ଲିଳ ଶବ୍ଦ ବ୍ୟବହାର ହୋଇନଥାଏ ଯୋଉଟାକି ହେଉଛି ପ୍ରଥମତଃ ବଡ଼ କଥା ସେ ଶବ୍ଦ କାନକୁ ଶୁଣିବାକୁ ମଧ୍ୟ ସୃତିିକର ଏବଂ ମଧୁର ମଧ୍ୟ ହୋଇଥାଏ ଯୋଉମାନେ ଗାଇଥାନ୍ତି ଅସୀମା ପଣ୍ଡା ସେ ହ୍ୟୁମାନ ସାଗର ହଉ କୁଲଦୀପ ହୁଅନ୍ତୁ ଇରା ମହାନ୍ତି ହୁଅନ୍ତୁ ଅନ୍ୟ କୌଣସି କଳାକାର ମଧ୍ୟ ହୋଇଥାନ୍ତୁ ବହୁତ ସୁନ୍ଦର ଭାବରେ ସେ ଗୀତଟାକୁ କହିଥାନ୍ତି ଏବଂ ତାଙ୍କ ଭଲ ଆଉଟ୍ପୁଟ୍ ନ ବାହାରିବା ପର୍ଯ୍ୟନ୍ତ ସେମାନେ ସେ ଗୀତକୁ ବହୁତ ଥର ପ୍ରାକ୍ଟିସ୍ କରିଥାନ୍ତି ଯାହାଫଳରେ କିି ଭଲ ଗୀତଟିଏ ମଧ୍ୟ ଆମ ଆମ ଗ୍ରହଣକୁ ଆସିଥାଏ ଯାହାକୁ ଆମେ ବହୁତ ସାରା ମଧ୍ୟ ଭଲ ପାଇବା ଦେଇଥାଉ